ପନ୍ଦର ଫେବୃଆରୀ ଦୁଇ ହଜାର ଦଶ ଚାରି ଏପ୍ରିଲ ଦୁଇ ହଜାର କୋଡ଼ିଏ ଦଶ ଜୁଲାଇ ଦୁଇ ହଜାର ଏକୋଇଶ ଛଅ ଅକ୍ଟୋବର ଦୁଇ ହଜାର ବାଇଶ ଏକୋଇଶ ଡିସେମ୍ବର ଦୁଇ ହଜାର ତେଇଶ